ନମସ୍କାର

ଆଚ୍ଛା ଠିକ ଅଛି ଆପଣ ମୋତେ ଆପଣଙ୍କର ଆଡ଼୍ରେସଟି କୁହନ୍ତୁ ଏବଂ ଆପଣଙ୍କର ବାପା କିମ୍ବା ମାଁଙ୍କର ନାଁଟି କୁହନ୍ତୁ କେଉଁ ସମୟରେ ଆପଣ ରହିଥିବେ ସେଇଟା କହିଲେ ମୁଁ କାଲି ପଠେଇ ଦେବି ହଁ ହଁ ଠିକ୍ ଅଛି କାଲି କେତେବେଳେ ଆପଣ ଥିବେ

ଠିକ୍ ଅଛି ରହିଲି